ଆମେ ପ୍ରାୟତଃ ଆମ୍ବ ଗଛ ଆଉ ଭେଣ୍ଡି କାକୁଡ଼ି ବାଇଗଣ ପୋଇ କଦଳୀ ବିଭିନ୍ନ ପ୍ରକାର ବିନା ସାର ମସଲାର ଆମେ ବାଡ଼ିରେ ପନିପରିବା ଚାଷ କରିଥାଉ ଏବଂ ଫୁଲ ତ ପ୍ରାୟ କୁସୁମ ଗଛ ଲଗେଇଥାଉ ଋତୁ ଅନୁସାରେ ଗଛ ଆମେ ଲଗେଇଥାଉ ମନ୍ଦାର ଫୁଲ ଟଗର ଫୁଲ ଆମର ଯେମିତିକି ଏଇ ଚମ୍ପା ଫୁଲ ମନ୍ଦାର ଫୁଲ ଫୁଲ ଆମର ଠାକୁରଙ୍କ ପୂଜା କାମରେ ଲାଗେ ଆଉ ପନିପରିବା ବା ପନିପରିବା ତ ଭେଣ୍ଡି କାକୁଡ଼ି ବାଇଗଣ ଆମେ ଆମ ନିଜ ବାଡ଼ିରେ ହିଁ ତାକୁ ଚାଷ କରିଥାଉ ଏବଂ ଆମେ ତାକୁ ରାସାୟନ ଘରେ ରୋଷେଇ କରିକି ମଧ୍ୟ ଖାଇଥାଉ ଏବଂ ପ୍ରାୟତଃ ଆମେ ଗୋଲାପ ଫୁଲ ଆଉ କୁସୁମା ଫୁଲ ବହୁତ ଭଲ ପାଇଥାଉ ଏବଂ ଫଳ ସେଇ ଆମର ଏବେ ଗ୍ରୀଷ୍ମ ଋତୁରେ ଆମ୍ବ ହୋଇଥାଏ ପଣସ ହୋଇଥାଏ ଆଉ ଆଉ ଭେଣ୍ଡି ଟମାଟର ଆଉ ଶୀତଋତୁରେ ସେଇ ଆମର ଯେମିତିକି ବହୁତ ପ୍ରକାର ପନିପରିବା ହୋଇଥାଏ ଯେମିତିକି ସେ ଭେଣ୍ଡି କଖାରୁ ବାଇଗଣ ଆଳୁ ଆଉ ବର୍ଷା ଋତୁରେ ମଧ୍ୟ ବହୁତ ପ୍ରକାର ଫସଲ ଆମେ ଉତ୍ପନ୍ନ କରିଥାଉ ଏବଂ ବାହାରୁ ହାଟରୁ ବିି କିଣି ଥାଉ ଆଉ ଫଳ ସେଇ ସେଉ କମଳା ଆଉ କଦଳୀ ନିଜ ବାଡ଼ିରେ ବି ସିଏ ହୋଇଥାଏ ଆମକୁ ବିଶେଷ କିଣିବାକୁ ପଡ଼ିନଥାଏ ଫୁଲ ତ ପ୍ରାୟତଃ ସମସ୍ତଙ୍କ ବାରିରେ ଥାଏ ଆଉ ନାନା ପ୍ରକାର ଫୁଲ ଗୋଲାପ ଫୁଲ ମନ୍ଦାର ଫୁଲ କୁସୁମ ଫୁଲ ସମସ୍ତଙ୍କ ପାଖରେ ତ ଥାଏ ଏବଂ ପନିପରିବା ସେ ଗ୍ରୀଷ୍ମ ଋତୁରେ କାକୁଡ଼ି ଭେଣ୍ଡି କଲରା ଟମାଟର ଏବଂ କଖାରୁ ଖରାଦିନରେ ଆମେ ଉତ୍ପନ୍ନ ତାକୁ କରିଥାଉ ଏବଂ ସମସ୍ତେ ପନିପରିବା ଖାଇବାକୁ ଭଲ ପାଇଥାନ୍ତି ଏବଂ ପନିପରିବା ଖାଇବା ଦ୍ୱାରା ଆମ ଦେହରେ ଭଲ ଶକ୍ତି ହୋଇଥାଏ ବାହାର ଜାଗା ଖାଇବା ଅପକ୍ଷା ନ ଖାଇବା ଅପେକ୍ଷା ନିଜ ବାଡ଼ିରେ ଥିବା ପନିପରିବାକୁ ଖାଇଲେ ଆମ ଦେହରେ ଶକ୍ତି ମିଳିଥାଏ ଏବଂ ବାହାର ଜିନିଷ ଛାଡ଼ି ଫାଷ୍ଟଫୁଡ଼ ବର୍ଗର୍ ଏଗୁଡ଼ା ଛାଡ଼ି ନିଜ ବାଡ଼ିରେ ହୋଇଥିବା ଫସଲ ବିନା ସାର ମସଲାରେ ହୋଇଥିବା ନିଜେ ଲଗାଇଥିବା ଫଳ ପନିପରିବା ଏଗୁଡ଼ା ଖାଇଲେ ଆମ ଦେହ ସୁସ୍ଥ ରହିଥାଏ ଏବଂ ଫୁଲ ବଗିଚା ବାରି ବଗିଚାରେ ସବୁ ଆଡ଼େ ଥାଏ ଏବଂ ଫୁଲ ଲଗାଇ ଆମେ ବହୁତ ସୁନ୍ଦର ରହିଥାଏ